ମୁଁ ପଶୁପାଳନ କରିବାକୁ ବହୁତ ଭଲ ଲାଗେ ପଶୁ କିଣିବାକୁ ଯାଇଥିଲି ହାଟରୁ ହାଟକୁ ପଶୁ କିଣିକି ଆଣିଲି ଯେମିତିକି ଗାଈ ଛେଳି ମେଣ୍ଢା ବଳଦ ଘୁଷୁରୀ ଏଇସବୁ ପଶୁପାଳନ କରେ ବହୁତ ଲାଭବାନ ମଧ୍ୟ ହୁଏ ଗାଈ ଆମକୁ ବହୁତ ଲାଭ ଦିଏ କ୍ଷୀର ଦିଏ ଗୋବର ଦିଏ କ୍ଷୀରରୁ ଆମେ ଦହି ଘିଅ କରୁ ତା'ପରେ ଆମେ ତାକୁ ଲାଷ୍ଟକୁ ବହୁତ ମୂଲ୍ୟରେ ବିକ୍ରି କରୁ ଛେଳି ମଧ୍ୟ ଆମେ କ୍ଷୀର ଦିଏ ଛେଳି କ୍ଷୀର ଦେଲେ ବି ମାଂସ ତାର ମାଂସକୁ ଆମେ ବିକ୍ରି କରୁ ମେଣ୍ଢାକୁ ବି ତାର ମାଂସ ବିକ୍ରି କରୁ ବଳଦ ଆମକୁ ବହୁତ ଗୋବର ଦିଏ ଚାଷ କରେ ତା'ପରେ ଲାଷ୍ଟକୁ ଆମେ ତାକୁ ମୂଳ୍ୟବାନରେ ବିକ୍ରି କରୁ ତା ଗାଈ ଗାଈର ମୂଲ୍ୟ ହେଉଛି ଆଠରୁ ଗାଈ କ୍ଷୀର ଫିର ବିକ୍ରି କରି ବି ଗାଈର ମୂଲ୍ୟ ଆଠରୁ ଦଶ ଭିତରେ ତାଙ୍କ ଦେହ ଦେଖିକି ଗାଈଙ୍କର ବିକ୍ରି ହୁଏ ଛେଳି ପାଞ୍ଚରୁ ନଅ ହଜାର ଭିତରେ ବିକ୍ରି କରୁ ମେଣ୍ଢାକୁ ସେମିତି ପାଞ୍ଚରୁ ନଅ ହଜାର ଭିତରେ ବିକ୍ରି କରୁ ବଳଦ ବଳଦ ତାଙ୍କ ଦେହ ଦେହ ହାଇଟ୍ ଫାଇଟ ଦେଖି ବଳଦ ମୂଲ୍ୟ ଯାଏ ଚାଳିଶ ଷାଠିଏ

ଦୁଇ ଲକ୍ଷ ପାଖାପାଖି ମଧ୍ୟରେ ମୁଁ ଲାଭବାନ ହୋଇଛି